ଯୋଗ କହିବାକୁ ଗଲେ ବିଭିନ୍ନ ବୟସ ବୟସ ଅନୁଯାୟୀ ଦେଖନ୍ତୁ ମୋର ଉଣେଇଶି ବର୍ଷ ମତେ ବର୍ତ୍ତମାନ ଉଣେଇଶି ବର୍ଷ ହେଇଛି ମୁଁ ଯଦି ଯୋଗ ସହିତ ବ୍ୟାୟାମ୍ କରିବି ତା'ହେଲେ ମୋର ଶରୀର ସୁସ୍ଥ ସଫଳ ରହିବ ଏବଂ ଯିଏ ତିରିଶି ବର୍ଷ ତାର ମଧ୍ୟ ଆଗରୁ ତ ତାର ଶରୀର ସୁସ୍ଥ ସବଳ ଥିବ କିନ୍ତୁ ତିରିଶି ବର୍ଷ ପରେ ମଧ୍ୟ ସେ କଲେ ତାର ହାଡ଼ ମଧ୍ୟ ଷ୍ଟ୍ରଙ୍ଗ୍ ହୋଇପାରିବ ଚାଳିଶି ବର୍ଷ ବୃଦ୍ଧ ବୟସର ଲୋକମାନଙ୍କ କଥା କହିଲେ ତ ସେମାନେ ମଧ୍ୟ ଯଦି ଯୋଗ କରିବେ ତା'ହେଲେ ତାଙ୍କ ଦେହ ମଧ୍ୟ ସୁସ୍ଥ ସବଳ ରହି ପାରିବ ଆଜିକାଲି ବହୁତ ବୃଦ୍ଧ ଲୋକମାନେ ଚାଲି ପାରୁନାହାନ୍ତି ଚାଲି ପାରୁନାହାନ୍ତି ଉଠି ପାରୁନାହାନ୍ତି ଯୋଗ କରିବା ଦ୍ୱାରା ସେମାନଙ୍କ ଚାଲିବା ପ୍ରକ୍ରିୟାରେ ମଧ୍ୟ ସୁଧାର ଆସିଯିବ ଏବଂ କହିବା ଶକ୍ତି ତା'ପରେ ଗଲେ ଖାଇବା ଉଠିବା ବସିବା ସବୁ ମଧ୍ୟ ସୁବିଧାରେ ହୋଇଯିବ ଏବଂ ଏହା ମଧ୍ୟ ବହୁତ ଉପକୃତ ହୋଇପାରିବ ସେମାନଙ୍କ ଦକ୍ଷତା ମଧ୍ୟ ଷ୍ଟ୍ରଙ୍ଗ୍ ହୋଇପାରିବ ବିଭିନ୍ନ ପ୍ରକାରର କହିଲେ ଯୋଗ ଯଦି ଯୋଗ ଆମର ପ୍ରତିଦିନ ପ୍ରତିଦିନ ନିତାନ୍ତ ଆବଶ୍ୟକ ଆମର ପ୍ରତିଦିନ ଲାଇଫ୍ରେ ଯୋଗ କରିବା ଉଚିତ୍ କାରଣ ଯୋଗ କରିବା ଦ୍ୱାରା ଆମ ଶରୀର ସୁସ୍ଥ ସବଳ ରହିପାରିବ ଏବଂ ସବୁ କାମ କରିବାକୁ ଆମକୁ ଇଚ୍ଛା ପ୍ରକାଶ ହୋଇପାରିବ ଓ ବୃଦ୍ଧ ଲୋକମାନେ ଯୋଗ କରିବା ଦ୍ୱାରା ଅଧିକ ଦିନ ବଞ୍ଚି ଯେଉଁ ସଫଳ ମାନେ ଜୀବନଯାପନ ସଫଳ ବଞ୍ଚିପାରିବେ ଆଉ କହିବାକୁ ଗଲେ ଯୋଗ ଯୋଗ ତ ଆବଶ୍ୟକ ଆମର ଜୀବନ ଶୈଳୀରେ ଯୋଗ କରିବା ଦ୍ୱାରା ଯୋଗ ଏବଂ ବ୍ୟାୟାମ୍ କରିବା ଦ୍ୱାରା ଆମ ଶରୀର ସୁସ୍ଥ ସବଳ ଏବଂ ବିଭିନ୍ନ କ୍ଷେତ୍ର ହେଲେ ଆମକୁ ଉପକୃତ ମିଳିଥାଏ ଯୋଗ ଲୋକମାନଙ୍କୁ ଲୋକମାନେ ଲୋକମାନେ କେତେ ଲୋକମାନେ କହୁଛନ୍ତି ନାହିଁ ଯୋଗ କରେ ଯୋଗ କରିବା ସମୟ ନାହିଁ କିଛି ସମୟ ବାହାର କରି ଯୋଗ କର କିନ୍ତୁ ବହୁତ ଭଗବାନଙ୍କୁ ଭକ୍ତି କରି ଯୋଗ କର ବ୍ୟାୟାମ୍ କର ଶରୀର ବହୁତ ସୁସ୍ଥ ସବଳ ରହିପାରିବ ଏବଂ ଆପଣ ଦକ୍ଷତା ମଧ୍ୟ ଯୋଗର ଦକ୍ଷତା ମଧ୍ୟ ଷ୍ଟ୍ରଙ୍ଗ୍ ହୋଇପାରିବ ଆମ ହାଡ଼ ମଧ୍ୟ ଷ୍ଟ୍ରଙ୍ଗ୍ ହୋଇପାରିବ ଦକ୍ଷତା ମଧ୍ୟ ବୃଦ୍ଧ ହୋଇପାରିବ ସବୁ କ୍ଷେତ୍ରରେ ଆମେ ସାହାଯ୍ୟ ସହଯୋଗ ହୋଇପାରିବା ଯୋଗ କରିବା ଦ୍ୱାରା ଆମର ଶରୀର ମଧ୍ୟ ସୁସ୍ଥ ସବଳ ରହିପାରିବ ଯାହାଫଳରେ ଆମେ ମତେ ଷ୍ଟ୍ରଙ୍ଗ୍ ହୋଇପାରିବା ଆଗକୁ ଆଗକୁ ଆଉ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ୍ ହେଇପାରିବେ ପ୍ରତିଦିନ ଆମେ ସୁସ୍ଥ ରୋଗ ଆମ ଆଖପାଖ